ଗ୍ରାମୀଣ କୃଷିରେ କୁଶଳୀ ଶ୍ରମିକ କିଭଳି ଉଚିତ୍ ଉପାୟରେ ସିଏ ତାର ଯେଉଁ ଯାନ୍ତ୍ରିକ ମେସିନ୍ ବା ଯାନ୍ତ୍ରିକ କଳକୁ କିପରି ସେ ସୁଚାର୍ଚ୍ୟ ପରିଚାଳନା କରିପାରିବ ଏହାକୁ ଟ୍ରେନିଂ ସେ ଦେଇପାରିବ ଆଉ ତା' ଦେହରେ ସାର ଏବଂ ଔଷଧ କିଭଳି ସୂଚାରୁ ରୂପେ ସେ ତାର ପ୍ରୟୋଗ କରିପାରିବ କୃଷି ଜନ୍ତ୍ରପାତିଠାରୁ ଆରମ୍ଭ କରି ସାର ପ୍ରୟୋଗ ଏବଂ ଏକମ ଧାଡ଼ି ରୁଆଠାରୁ ବିଭିନ୍ନ ପ୍ରକାରର ଯେଉଁ ସରକାରୀଙ୍କର ନୀତି ନିୟମରେ ଚାଲି ଥିବା ପ୍ରଣାଳୀ ଗୁଡ଼ିକ ଯେଉଁ ଜନିତ ଉପାୟ ଗୁଡ଼ିକ ସେ ତାଙ୍କର ନିଜର ଅଭିଜ୍ଞତା ବଢ଼େଇ ପାରନ୍ତି ଏବଂ ସେହିଭଳିଆ କୃଷି କାର୍ଯ୍ୟକୁ କରିବା ପାଇଁକି ସେ ସମ୍ଭବ ବା ଜଣେ ଉପଯୁକ୍ତ ଚାଷୀ ବା କୃଷକ ହିସାବରେ ସେ ପରିଗଣିତ ହୋଇଥାଏ ଏବଂ ଏମାନଙ୍କର ସ୍ଵତନ୍ତ୍ର ଦିନର ମଜୁରି ସରକାରୀଙ୍କ ସ୍ତରରେ ମଧ୍ୟ ଧାର୍ଯ୍ୟ ହୋଇଯାଇଥାଏ ଆଉ ଘରୋଇ ମଧ୍ୟ କିଛି ଧାର୍ଯ୍ୟ ହୋଇଥାଏ ଯେ ତେଣୁ କୁଶଳୀମାନଙ୍କର ଯେଉଁ ଦୈନିକ ମଜୁରି ତାହା ଉପେ ତାହା ଗୋଟିଏ ତାର ମୂଲ୍ୟ ଥାଏ ଅଧିକ ଏବଂ ଅଣ କୌଶଳୀ ଯେଉଁମାନେ ସେମାନଙ୍କ ପାଇଁକି ତାଙ୍କର ଧାର୍ଯ୍ୟ କି ଯେ ତାଙ୍କଠାରୁ କିଛି ନିମ୍ନମାନର ଆଉ କମ୍ ଅନୁସାରେ ମିଳିଥାଏ ସେମାନଙ୍କୁ ସେ ତିନିଶହ ପଚାଶ ଟଙ୍କା କୁଶଳୀ ଆଉ ଅଣ କୁଶଳୀ ଯିଏ ତିନିଶହ ଇଏ ରୁଆ ଧାଡ଼ି ରୁଆ ଏସବୁ ପାଇଁକି ବି ତାର ମୂଲ୍ୟ ଧାର୍ଯ୍ୟ କରାଯାଇଥାଏ ଆଉ ଅନ୍ୟାନ୍ୟ ଯେଉଁ ଯାନ୍ତ୍ରିକ ମେସିନ୍ରେ ଯେଉଁ ଚାଷ ଉପକରଣ ସବୁ ସେମନଙ୍କୁ ଟ୍ରେନିଂ ଦିଆ ଯାଇଥାଏ ସେମାନେ ମଧ୍ୟ ସେହିଭଳି ତାଙ୍କର ଯେଉଁ ମୂଲ୍ୟ ନିର୍ଦ୍ଧାରଣ ହୋଇଥାଏ ସେଇଆକୁ ନେଇ ସେମାନେ ତାଙ୍କର ଜୀବିକା ନିର୍ବାହ କରନ୍ତି ଆଉ ଯେହେତୁ ଓଡ଼ିଶା ଗୋଟିଏ କୃଷି ପ୍ରଧାନ ଦେଶ ଓଡ଼ିଶାର ଅନେକ କୁଶଳୀ ଏବଂ ଅଣ କୁଶଳୀ ଶ୍ରମିକମାନଙ୍କ ଦ୍ଵାରା ହିଁ ଇଏ କୃଷି ଜାତ ଦ୍ରବ୍ୟ ସମ୍ଭବ ହୋଇଛି ଏବଂ ଆଗକୁ ଆଗକୁ ମଧ୍ୟ ଆହୁରି ନୂଆ କୌଶଳ ଅବଲମ୍ବନ କରାଯାଇ ପାରିବ ଏହା ଦ୍ଵାରା ଲୋକମାନେ ବା ଓଡ଼ିଶାର କୃଷି ସମାଜ ଉପକୃତ ହେବେ